ମୁଁ ମୋର ଇପିଏଫ୍ ଖୋଲିଛି ମୋର ନୋମିନୀ ହେଉଛି ଜସ୍ମିନ୍ ହରିଜନ ଏଇ ଜସ୍ମିନ୍ ହରିଜନକୁ ମୁଁ ଚେଞ୍ଜ୍ କରି ଅଲଗା ଅଲଗା ବ୍ୟକ୍ତିଙ୍କୁ ରଖିବାକୁ ଚାହୁଁଛି ସେଥିପାଇଁ ମୁଁ ମୋର ଡ଼କୁମେଣ୍ଟ ସବୁ ରେଡ଼ି କରି ରଖିଛି ଆଉ ମୁଁ ସେଟା ଚେଞ୍ଜ୍ କରିବାକୁ ଚାହୁଁଛି ଆଉ ମୋ ଅଫିସ୍କୁ ଯାଇ ମୁଁ ମୋର ଆଧାର କାର୍ଡ଼ ପାସ୍ବୁକ୍ ପାସ୍ପୋର୍ଟ ନୋମିନୀ ଆଉ ମୋର ଜସ୍ମିନ୍ ସାଗରର ଆଧାର କାର୍ଡ଼ ସବୁ ଡ଼କୁୁମେଣ୍ଟ ନେଇକି ମୁଁ ଚେଞ୍ଜ୍ କରିବାକୁ ଚାହୁଁଛି ଆଉ ମୁଁ ଅଫିସ୍ରେ ଯାଇକି ସେ ଆଧାର କାର୍ଡ଼ ପାସ୍ବୁକ୍ ବ୍ୟାଙ୍କ ପାସ୍ବୁକ୍ ସବୁ ସାର୍ଟିଫିକେଟ୍ ଡ଼କୁମେଣ୍ଟସ୍ ନେଇକି ମୁଁ ଚେଞ୍ଜ୍ କରିବାକୁ ଚାହୁଁଛି ଆଉ ମୁଁ ଚେଞ୍ଜ୍ କରିବି ସେଥିପାଇଁ ମୁଁ ଅଫିସ୍କୁ ଯିବାକୁ ଚାହୁଁଛି ଆଉ ସବୁ ଚେଞ୍ଜ୍ କରିକି ଆସିବି